ସାର୍ ନମସ୍କାର ସାର୍ ମୁଁ ସରୋଜିନୀ ଦଳେଇ କହୁଥିଲି ଜଟଣୀରୁ ସାର୍ ମୋ ଗୋଡ଼ ହାତ ସବୁବେଳେ ବିନ୍ଧୁଛି ଆଣ୍ଠୁ ଗଣ୍ଠି ଅଣ୍ଟା ପେନ୍ ସବୁବେଳେ ହେଉଛି ସାର୍ ଅଣ୍ଟା ମୋର ସବୁବେଳେ ଥଣ୍ଡା ବି ରହୁଛି ମୁଣ୍ଡ ବିନ୍ଧୁଛି ଆଉ ଚାଲିଲେ ଗୋଡ଼ ପେନ୍ ହେଉଛି ସକାଳୁ ଶୋଇକି ଉଠିଲା ବେଳକୁ ପାଦ ଦରଜ ରହୁଛି ସାର୍ ଇଏ ଗୋଟେ ଦୁଇ ତିନି ବର୍ଷ ହେଲା ହେଲାଣି ସାର୍ ମେଡ଼ିକାଲ ମେଡ଼ିସିନ୍ ମୁଁ କେତେ ଥର ଏମ୍ସ ମେଡ଼ିକାଲରୁ ଦେଖେଇକରି ଆଣିକି ଖାଇଲେଣି ତାପରେ ଏକ୍ସରେ ବି କରିଥିଲି ଏମ୍ ଆର ଆଇ ବି କରିଛି ହେଲେ କିଛି ରିପୋର୍ଟ ମାନେ ଡ଼କ୍ଟର ସାର୍ ଙ୍କୁ ପଚାରିଲି କହିଲେ ମୋତେ କିଛି ହେଇନି କିଛି ହେଇନି କିନ୍ତୁ ମୋ ଗୋଡ଼ ପେନ୍ ଭଲ ହେଉନି ସବୁବେଳେ ମେଡ଼ିସିନ୍ ଖାଉଛି ପ୍ରାୟ ଯେତେବେଳେ ଦେଖୁଛନ୍ତି ସେତେବେଳେ ଆଣିକି ଖାଉଛି ପନ୍ଦର ଦିନ ମାସେ ଖାଉଛି ଖାଇସାରିଲା ପରେ ଯେୟାକୁ ସେୟା ମେଡ଼ିସିନ୍ ଯେତିକି ଦିନ ଖାଉଛି ସେତିକି ଦିନ ଭଲ ତାପରେ ଯେୟାକୁ ସେୟା ସାର୍ ହେଲେ ଅଣ୍ଟା ସାର୍ ମାଡ଼ ହେଇନଥିଲା ସାର୍ ମୁଁ ସିଲେଇ ମେସିନ୍ ପକେଇଛି ସିଲେଇ ମେସିନ୍ କଲାବେଳେ ମୋ ଗୋଡ଼ ଲଙ୍ଗରେ ମୁଁ ସିଲେଇ କରିଦେଲି କେତେ ସମୟ ଦୁଇଟା ଗୋଡ଼ ଟଚ୍ କିନା ହେଇଗଲା ଆଣ୍ଠୁ ଆଣ୍ଠୁ ଦୁଇଟା ମୋର ସବୁବେଳେ ସେ ଛଅ ବର୍ଷ ହେଲାଣି ସେ ଆଣ୍ଠୁ ବିନ୍ଧୁଛି

ଆଜ୍ଞା ସାର୍ ନାଇ ସାର୍ ଫିଜିଓଥେରାପି କରିବାକୁ କେହି କହିନାହାନ୍ତି ସାର୍ ଫିଜିଓଥେରାପି ଯେଉଁ କରାହେଉଛି ଦିନକୁ କେତେ ଥର କରାହେଉଛି ଗୋଟେ ମାସରେ କରାହେଉଛି କେତେ ଥର ହେବ ନା ସପ୍ତାହକୁ କେତେ ଥର ହେବ ନା ଦିନକୁ କେତେ ଥର କେମିତି କଣ ହେବ

ସାର୍ ମୋର ଓଜନ ଷାଠିଏ କିଲୋ ଅଛି ବୟସ ଥାର୍ଟି ଏଇଟ୍ କଂଟିନ୍ୟୁ ଦୁଇ ମାସ ଫିଜିଓଥେରାପି କରିବି ସାର୍ ଦିନକୁ କଲେ ଏ ଯେଉଁ ଘଣ୍ଟାଟେ ଲେଖାଁ ଫିଜିଓଥେରାପି କରାହେବ ଦିନକୁ ଆପଣଙ୍କ ଚାର୍ଜ କେତେ ଟଙ୍କା ଅଛି ନାଇଁ ସାର୍ ଅସୁବିଧା ସାର୍ ଏମିତିରେ ତ ଆମେ କେତେ ମେଡ଼ିସିନ୍ ଖାଇଲୁଣି କେତେ ଟଙ୍କା ଖର୍ଚ୍ଚ କଲୁଣି ସେଇଟା ଭଲ ହେଉନି କରାକରି କରିକି ଆମ ଗୋଡ଼ ଭଲ ହେଇଯିବ ସାର୍ ସେ ପଚାଶ ଟଙ୍କା ଲେଖାଁ ବି ଗଲେ ଆମ ମନ ଦୁଃଖ ନାହିଁ ସାର୍ ଆପଣଙ୍କର ତ ଆଡ଼୍ରେସ ଦେଲେ ଆମକୁ ନମ୍ବର ଦେଲେ ଆମେ ଯିବାପାଇଁ କାଲିକି ଚେଷ୍ଟା କରିବୁ ଆଉ ରହିଲି ସାର୍ ଆଜ୍ଞା ସାର୍ ସାର୍ ମୁଁ ନିଜେ ଆଗ ଯାଇକି ନିଜେ ଭଲ ହେଲାପରେ ସିନା ଅନ୍ୟକୁ କହିବି ହଁ ସାର୍ ନମସ୍କାର ରହିଲି ଆଜ୍ଞା ଆଜ୍ଞା ସାର୍